ହେଲୋ ହଁ ଆଜ୍ଞା ଆପଣଙ୍କ ଦୋକାନରେ କ'ଣ କ'ଣ ସବୁ ଜଳଖିଆ ଅଛି ଆ କେମିତି କ'ଣ ସବୁ ରେଟ୍ ମୋତେ ବରା ଆଉ ଆଳୁଚପ ଖାଇବାର ଅଛି କେତେ ଟଙ୍କା କ'ଣ

ଏତେ ଟଙ୍କା ଆମର ତ ସେଠି ସବୁ କମ୍ ରେଟ୍ ଆମର ତ ସେଠି ବହୁତ ଶସ୍ତାରେ ମିଳୁଛି ଜଣେ ଖାଇଲେ ବି କୋଡ଼ିଏ ଟଙ୍କାର ପନ୍ଦର ଟଙ୍କାର ଖାଇଲେ ପେଟ ଫୁଲ୍ ହୋଇଯିବ ଆପଣ ଗୋଟେ ଗୋଟେ ପିସ୍କୁ ଏତେଟଙ୍କା କହୁଛନ୍ତି ଗୋଟେ କାମ କରନ୍ତୁ ଆପଣ ଆସନ୍ତୁ ଆମ କାଲକାଟାକୁ ସେଇଠି ଆପଣ ଗୋଟେ ଦୋକାନ କରିବେ ଭଲ ବିଜନେସ୍ ହେବ ଆପଣଙ୍କର କେବେ ଆସନ୍ତୁ ଏଇଠି ଆସିକି ବିଜନେସ୍ କରନ୍ତୁ ହଁ ଆମର ଏଇଠି ବହୁତ ଶସ୍ତାରେ ସବୁ ଜିନିଷ ମିଳୁଛି ଏତେ ଏଟା ଆପଣଙ୍କର ବହୁତ ପ୍ରଫିଟ୍ ହେବ ବିଜନେସ୍ଟା ଭଲ ଚାଲିବ ଶସ୍ତା ହେଲେ କଷ୍ଟମର୍ ଅଧିକା ହେବେ ବିକ୍ରି ବି ଅଧିକା ହେବ ଆଉ ଖର୍ଚ୍ଚ ବି ଆପଣଙ୍କର କମ୍ ହେବ ଜିନିଷ ଯେତେବେଳେ ସବୁ ଶସ୍ତା ଅଛି ତ ଚଳିବା ପାଇଁ ଫ୍ୟାମିଲି ଚଳିବା ପାଇଁ ବି କମ୍ ପଇସାରେ ଚଳିପାରିବେ ଆଉ କଷ୍ଟମର୍ ବି ଅଧିକା ଆସିବେ ଯୋଉଠି ଶସ୍ତା ଜିନିଷ ଥାଏ ଲୋକ ବେଶୀ ଭିଡ଼ ହୁଅନ୍ତି ଆଉ ଏତେ ସବୁ ରେଟ୍ ଏଠି ବାପରେ ମୁଁ ଆସିଥିଲି ଟିକେ ବୁଲିବା ପାଇଁ ଖାଇବାପାଇଁ ହେଲେ ଏତେ ଟଙ୍କା ଦେଇକି ଖାଇବାପାଇଁ ପଡ଼ୁଛି ମୁଁ ମୁଣ୍ଡ ପୁରା ଖରାପ ହୋଇଗଲାଣି ଏଠି ବୁଲିବାକୁ ଆସିଥିଲି ଯେ ଟିକେ ଭଲସେ ଖାଇବି ପାରିବିନି ଏତେ ରେଟ୍ ସବୁ ଏଠି ହୁଁ କେମତି କ'ଣ କେମତି ଚଳୁଛନ୍ତି ସବୁ ଏତେ ରେଟ୍ ରେ ସବୁ ଏମତି କହିକି ଲୋକମାନେ ବଡ଼ ହଇରାଣ ହେଉଥିବେ ହଁ କ'ଣ କରିବେ ସେଇତ ସବୁ ବି ତ ରେଟ୍ ଏକା ରେଟ୍ ଥିବ ଆଉ ହଁ ସେଇଟା ତ ସତ କଥା କିନ୍ତୁ ଆମର ସେପଟେ ତାହେଲେ ଭଲ ଆସନ୍ତୁ କେବେ ବୁଲିବେ ଦେଖିବେ ଆମର କେମତି କ'ଣ ରେଟ୍ ସବୁ ଅଛି ଏପଟରେ ସବୁ ଦାମଦର ବୁଲାବୁଲି କରି ଯିବେ ଆଉ ଦେଖିବେ ଆଉ ଆଉ ଟିକେ କିଛି କମ୍ କରନ୍ତୁ

ବାହାରୁ ଆସିଛୁ କିଛି ଆମ ପାଇଁ ହୁଁ ହଉ ଠିକ୍ ହଉ ଠିକ୍ ଅଛି ମୋତେ ହଁ ସେୟା ହଉ ଠିକ୍ ଅଛି ମୋତେ ଆଳୁଚପ ପାଞ୍ଚ ପିସ୍ ଦିଅନ୍ତୁ ବରା ପାଞ୍ଚ ପିସ୍ ଦିଅନ୍ତୁ ଆଜ୍ଞା ହଉ ଦିଅନ୍ତୁ